ମୁଁ ଛୋଟବଳରୁ ଗୀତ ଗାଉଥିଲି ଆଉ ଗୀତ ଗାଇବା ପାଇଁ ବି ବହୁତ ଇଛା ଥିଲା ଆଉ ଗୀତ ଗାଏ ମଧ୍ୟ କିନ୍ତୁ ଗୀତ ଗାଇବା ସମୟର ମତେ ବହୁତ ନର୍ଭସ ଲାଗେ ଆଉ ଗୋଡ଼ହାତ ଥରେ ଆଉ ମାନେ ବହୁତ ଡ଼ର ବି ଲାଗେ ଆଉ ଗୀତ ଗାଇବା ପାଇଁ ବହୁତ ଆଗ୍ରହ ବି ଥାଏ କିନ୍ତୁ ନର୍ଭସ ଟିକେ ଲାଗେ ଆଉ ଆଉ ଡ଼ର ବି ଲାଗେ ଆଉ ଏମତି ଗୀତ ଗାଇବା ସମୟରେ ସାର ଜଣେ ମତେ କହିଲେ ଯେ ଗୀତ ଗାଇବା ପାଇଁ ତମେ ଡ଼ରୁଛ ଆଉ ଆଖି ବୁଜିକି ଗୀତ ଗାଅ ଆଉ ନର୍ଭସ ଲାଗିବନି ଆଉ ଡ଼ର ବି ଲାଗିବନି ଆଉ ସାହସ କରିକି ଗୀତ ଗାଅ ଏମତି ସାର ଜଣେ ମତେ କହିଥିଲେ